ଆମ ପରିବାରରେ ରଜ ପର୍ବ ଦୀର୍ଘ ବର୍ଷ ହେଲା ଚାଲିଛି ଆ ଏବେ ବି ମଧ୍ୟ ଚାଲିଛି ଯାହାଦ୍ଵାରା ଆମେ ରଜପର୍ବରେ ସଜବାଜ ହୋଇ ସଜ ପହିଲି ରଜ ଦିନ ସଜବାଜ ହୋଇଥାଉ ରଜ ସଂକ୍ରାନ୍ତି ଦିନ ବି ସଜବାଜ ହୋଇଥାଉ ଆମେ ରଜକୁ ରଜକୁ ତିନିଦିନି ତିନିଦିନ ଧରି ପାଳନ କରିଥାଉ ଆମେ ରଜପର୍ବରେ ଦୋଳି ଖେଳିଥାଉ ନୂଆ ପୋଷାକ ପିନ୍ଧିଥାଉ ସଜବାଜ ହୋଇଥାଉ ପିଠାପଣା ଖାଇଥାଉ ଯାହାଦ୍ଵାରା ଯାହାଦ୍ଵାରା ଆମେ ରଜ ପାନ ମଧ୍ୟ ଖାଇଥାଉ ଆମେ ଆମେ ରଜପର୍ବ ରେ ସବୁଆଡ଼େ ବୁଲିବାକୁ ଯାଉ ବୁଲିବାକୁ ଯାଉ ତା ସହିତ ଦୋଳି ଖେଳୁ ତା ସହିତ ପୋଡ଼ପିଠା ଆରିସା ପିଠା କାକେରା ପିଠା କାକେରା ପିଠା ମଣ୍ଡା ପିଠା ଚକୁଳି ପିଠା ଇତ୍ୟାଦି ଖାଇଥାଉ ତା ସହିତ ସାଙ୍ଗ ମାନଙ୍କ ସହିତ ଆମେ ବହୁତ ଜାଗା ବୁଲିବାକୁ ଯାଉ ଆଉ ରଜପର୍ବ ରେ ଆମେ ବହୁତ ମଜା କରିଥାଉ